ଆମ ଅଞ୍ଚଳରେ ବି ବିଭିନ୍ନ ପ୍ରକାର ଫସଲ ଚାଉଳ ଡାଲି ଜାତୀୟ ତୈଳ ବି ଚାଷ ହୁଏ ଧାନ ଚାଷ ହୁଏ ସେଥିରୁ ଚାଉଳ ବାହାରେ ଡାଲି ଜାତୀୟ ଯେମିତି ମୁଗ ଡାଲି ବିରି ଡାଲି ହୁଁ ଏମିତି ସବୁ ଚାଷ ହୁଏ ତୈଳବୀଜ ଯେମିତି ବାଦାମ ସୂର୍ଯ୍ୟମୁଜି ମୁଖି ଝୋଟ ନଡ଼ିଆ ନଡ଼ିଆ ଚାଷ ହୁଏ ହଳଦୀ ଚାଷ ବି ହୁଏ ଶସ୍ୟ ଯେମିତିକି ବିଭିନ୍ନ ପନିପରିବା କାକୁଡ଼ି କଖାରୁ କଲରା ବାଇଗଣ ଆଳୁ ଏସବୁ ପରିବା ପନିପରିବା ସବୁ ଚାଷ ହୁଏ ଏବଂ ଋତୁ କ'ଣ ନା ଶୀତଦିନେ ଅଧିକା ଚାଷ ହୁଏ ଖରାଦିନେ ଖାଲି ଧାନ ତୈଳବୀଜ ଡାଲି ଜାତୀୟ ତୈଳବୀଜ ଝୋଟ ନଡ଼ିଆ ହଳଦୀ ଏଗୁଡ଼ା ସବୁ ଚାଷ ହୁଏ ଆଉ ଚାଉଳ ଚାଷ ହୁଏ ବିଭିନ୍ନ ଆଦ୍ର ଯେମିତି ଆମ୍ବ ବର୍ଷା ଋତୁରେ ଚାଉଳ ତା'ପରେ ଶସ୍ୟ ପନିପରିବା କାକୁଡ଼ି କଲରା କଖାରୁ ବାଇଗଣ ଏହିସବୁ କ'ଣ ବର୍ଷା ଋତୁରେ ଚାଷ କରାଯାଏ ଆଉ ତୈଳବୀଜ ତ ଖରାଦିନରେ ଚାଷ କରାଯାଏ ଝୋଟ ନଡ଼ିଆ ଏହିସବୁ ଖରା ଦିନରେ ବର୍ଷସାରା ବର୍ଷ ତମାମ ଏଇ ଗୁଡ଼ା ଚାଷ କରାଯାଏ ହଳଦୀ ମଧ୍ୟ ବର୍ଷସାରା ବର୍ଷେ ଲଗେଇ ଦେଲେ ବର୍ଷେ ଭିତରେ ହଳଦୀ ହେଇଯାଏ ତାହେଲେ ଆମର ଯଦି ଗୋଟେ ଗଛ ଲଗେଇଥିବ ତାହେଲେ ସେଥିରେ ଦୁଇ ତିନି କିଲେ ହଳଦୀ ବାହାରେ